ସ୍ଥାନୀୟ ଅର୍ଥନୀତି ଏବଂ ସମ୍ପ୍ରଦାୟରେ କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଫାର୍ମ୍ ଗୁଡ଼ିକ ବହୁତ ବଡ଼ ଭୂମିକା ଗ୍ରହଣ କରିଛନ୍ତି ଯେପରି ଏକ କୁକୁଡ଼ା ଫାର୍ମ୍ ଆଉ ନିର୍ମାଣ ହେବାରୁ ସେଥିରେ ବହୁ ଗୁଡ଼ିଏ ଶ୍ର ଶ୍ରମିକ ଯୋଗଦାନ ଦେଇ ସେ ସେଥିରେ ଯୋଗଦାନ ଦେଇଥିବାରୁ ସେଥିରେ ବହୁ ଜିନିଷ ବହୁ ଜଲ୍ଦି ଜଲ୍ଦିରେ କୁକୁଡ଼ା ଫାର୍ମ୍ରେ ଚାଷ ଏଇଟା କୁକୁଡ଼ା ଫାର୍ମ୍ରେ କାମ ଜଲ୍ଦି ଜଲ୍ଦି ଶୀଘ୍ର ଚାଲୁଛି ଏବଂ କୁକୁଡ଼ା ଫାର୍ମ୍ ହେବା ଯୋଗରୁ ଆଉ ଆମେ ଆମର ଡେଭଲପମେଣ୍ଟକୁ ଆହୁରି ଉନ୍ନତି କରିପାରିବୁ ଛୋଟରୁ ହିଁ ଆମେ ବଡ଼କୁ ଯିବୁ ଯେପରି ଛୋଟ ଫାର୍ମ୍ କରିକିରି ପ୍ରଥମେ ସେଥିରେ ବହୁତ ଲୋକ କାମ କରିକିରି ଟିକେ ଟିକେ କର ଆମେ ଡେଭଲପ୍ମେଣ୍ଟ କରିବୁ ଯେପରିକି ଆମ ନାମ ଜିଲ୍ଲାରେ ରାଜ୍ୟରେ ଏବଂ ସମଗ୍ର ଭାରତରେ ଯେମିତି ଇ ଫାର୍ମ୍ ଗୁଡ଼ିକର ନାମ ରହିବ